ହଁ ମୁଁ ୱାଇଫାଇ ବ୍ୟବହାର କରୁଛି ସବୁ କ'ଣ ପାଇଁ କରୁଛି ଯେ ନା ୟୁଟ୍ୟୁବ ଫେସବୁକ୍ ଇଷ୍ଟାଗ୍ରାମ ଯେତିକି ତା ମୋର ମନୋରଞ୍ଜନ ଚ୍ୟାନେଲ ଯାକ ଅଛି କମେଡ଼ି ଫମେଡ଼ି ଦେଖେଇବା ପାଇଁ ତାର ପାଇଁ ମୁଁ ମାନେ ୱାଇଫାଇ ହଟ୍ସ୍ପଟ୍ ସବୁ ବ୍ୟବହାର କରୁଛି ଆଉ ହ୍ୱାଟସଆପ୍ ଚଲଉଛି ସବୁ ସବୁୁକିଛି ଚଲଉଛି ହ୍ୱାଟସଅପ ଫ୍ୱାଟସଅପ ତାପରେ ୟୁଟ୍ୟୁବ୍ର ତ ଦିନସାରା ମୁଁ ଦିନକୁ ତିନି ଜି ବି ଚାରି ଜି ବି ଏମ ବି ସରୁୁଛି ଆଉ ସାଙ୍ଗସାଥି ଭାଇମାନଙ୍କ ପାଖରେ ତ ଏମିତି ତ ପକଉଛି ନାଇଁ ଯେମିତି ଏମ ବି ସରିଯିବ ଭାଇ ପାାଖର କହିବି ଯେ କେତେ ଏମବି ପକେଇଦିଏ ନହେଲେ ହଟସ୍ପଟ ନେବି ୱାଇଫାଇ ନେବି ୱାଇଫାଇ ନେଇକିନା ତାପରେ ମୁଁ ଚଲଉଛି ଆଉ ୟୁଟ୍ୟୁବ ତ ଦିନ ସାରା ଚଲଉଛି ନେଟୱାର୍କର ପ୍ରୋବ୍ଲେମ ବଲେ ଆମ ଏପଟେ ଫାଇବ ଜି ଛାଡ଼ିଛି ଯେ କିନ୍ତୁ ଭଲସେ ଚାଲୁ ନାହିଁ ଆମ ଏଇଠି ଫାଇବ ଜି ସେଥିପାଇଁ ହଟ୍ସ୍ପଟ ୱାଇଫାଇ ନେବାଟା ବାଧ୍ୟ ନେଇକିନା ଆମେ ଚଲଉଛୁ